ଓଡ଼ିଆ ଆମ ମାତୃଭାଷା ଓଡ଼ିଆରେ କହିବା ପାଇଁ ବି ଭଲ ଲାଗେ ଓଡ଼ିଆରେ ଲେଖିବା ପାଇଁ ବି ଭଲ ଲାଗେ କିନ୍ତୁ କୌଣସି କୌଣସି ମାତ୍ରା ଟିକେ ଓଡ଼ିଆରେ ଲେଖିବାକୁ ଟିକେ ଅସୁବିଧା ହୁଏ ଆଉ ଓଡ଼ିଆରେ ପଢ଼ିବା ବି ଭଲ ଲାଗେ ଆଉ ଆମ ନିଜ ମାତୃଭାଷା ଲୋକାଲ୍ ଲାଙ୍ଗୁଏଜ୍ ଅଛି ସେଥିପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହୁଏ ନାହିଁ ଆମ ଓଡ଼ିଆରେ କହିବାଟା ଅନ୍ଲିମିଟେଡ଼୍ ଯାହା ଯେତେ ପର୍ଯ୍ୟନ୍ତ କହିଲେ ବି ଆମ ସରିବ ନାହିଁ ଆମେ ସଦାବେଳେ ଏଇ ଭାଷାରେ ତ କଥାବାର୍ତ୍ତା ହେଉଛୁ ଲୋକଲ ଲାଙ୍ଗୁଏଜ୍ ଯେମିତି ଓଡ଼ିଆ ଟପିକ୍ ଉପରେ କୌଣସି ଟପିକ୍ ଦେଲା ପରେ ବି ବହୁତ ବହୁତ କିଛି କହିଦେଇପାରୁ